ଆମ ଘର ବାରିପଟେ ବହୁତ ବଡ଼ ବଗିଚାଟି ଅଛି ସେ ବଗିଚାରେ ଅନେକପ୍ରକାର ଗଛ ଖୁଣ୍ଟ ଲତା ପନିପରିବା ଅନେକପ୍ରକାର ଲାଗିଛି ଦେଖନୁ ପନିପରିବାରେ ପାଇବେ ବାଇଗଣ ଗଛ ଭେଣ୍ଡି ଗଛ ଆଳୁ ଗଛ ଟମାଟୋ ଗଛ ଲେମ୍ବୁ ଗଛ ଗାଜର ଗଛ ଆଳୁ ଗଛ ଆଉ ଲତା ବି ଲାଗିଛି ଯେକୌଣସି ଜହ୍ନିଲତା ଲାଉ ମାଖନ ଲତା ପୁଟଳ ଲତା କାଙ୍କଡ଼ ଲତା ଆଉ ଗଛ ବି ଲାଗିଛି ଗଛ ମଧ୍ୟରେ ପାଇବେ ଜାମ୍ବୁଗଛ ଆମ୍ବଗଛ କଦଳୀଗଛ ପିଜୁଳିଗଛ ପଣସଗଛ ଲିଚୁଗଛ ଖଜୁରୀଗଛ କଦଳୀଗଛ ଟ୍ୱେଭା ଗଛ ବିଭିନ୍ନ ପ୍ରକାରର ଏଇଠି ଗଛ ଖୁଣ୍ଟ ଲାଗିଛି ଆହୁରି ଏହି ଏହି ଗଛରେ ଫଳ ଫୁଲ ଅନେକପ୍ରକାର ଜିନିଷ ମିଳୁଛି ମୋତେ ଏ ଗଛ ଖୁଣ୍ଟ ଲଗେଇକରି ବହୁତ ଖୁସି ଲାଗୁଛି କି ଯେ ବହୁତ ବଢ଼ିଆ ଲାଗୁଛି